ବୁଲିଆ ମୋଦୀ ଠିଆ ହେଇଛନ୍ତି ନବୀନ ଠିଆ ହେଇଛନ୍ତି ତାହା

ନବୀନ ତ ଆମର ସବୁ କେନ୍ଦ୍ରରେ ସବୁ ଦେଉଛନ୍ତି ଦେଖିବା ସେଇଆ କୁ ଦେଖି ଦେବା ଆଉ ହଁ ସେଇଆକୁ ଦେଲେ ହିଁ ଭଲ ହେବ ଆଉ ଆମ ସବୁଥର କେନ୍ଦ୍ରରେ ସବୁଥର ଅଛନ୍ତି ଆଗୁଆ ତାଙ୍କୁ ଦେବା ଆଉ ପିଲାମାନେ ସବୁ ବାହାରେ ପାଠ ପଢ଼ୁଛନ୍ତି ଜଣେ ଘରେ ଅଛନ୍ତି ଦୁଇ ଜଣ କାମରେ ଅଛନ୍ତି ଏ ମେସିନ୍ କରିବା କାମ କରୁଛନ୍ତି ଯାହା ଗାଁ' ଆଡ଼କୁ ମଝିରେ ଯାଇଥିଲି ଦେହ ଖରାପ୍ ହେଇଥିଲା ଜର ଥଣ୍ଡା ଜର ହେଇଗଲା ଗାଁ'ରେ ଯାଇ ରହିଲି ଆଠ ଦଶ ଦିନ ଆଉ ରହିକି ଏଇ ଦୁଇ ଦିନ ହେଲା ଆସିଛି ଆଉ ଗାଁ'ରେ ଆମ ଘର ଦିଆହେଇଛି କାହାକୁ ଘର ସେଇ ସାହିରେ ଲୋକ ଅଛନ୍ତି ତ ଦୁଇ ତିନି ଘର ଲୋକ ଅଛନ୍ତି ତାଙ୍କରି ଦ୍ୱାରା ଟିକେ ରକ୍ଷଣା ବେକ୍ଷଣ ଚାଲିଛି ଆଉ

ହଁ ଯିବା ଆଉ ହଁ ହଁ ବୁଲିବା ବୁଲି ଆସିବା ଆଉ ସମୁଦ୍ର କୂଳରେ ବୁଲିବା ଆଉ ହଁ କାମ

ହଁ ଦେହ ଟିକେ ଖରାପ୍ ରହୁଛି ତ ବୁଲାବୁଲି କରି ଟିକେ କମ୍ ହେଇଗଲେ କାଲି ଆଡ଼କୁ ଯିବା ଆଉ ହଁ ଆଉ କ'ଣ କହୁଛନ୍ତି ଯିବା କାଲି ବେଳକୁ ଆଉ ବୁଲି ଆସିବା ଆଉ ବୁଲି ଆସିବା ସାହୁ ଶୁଖୁଆ ଖଳା ପାରାଦ୍ୱୀପ ର ସମୁଦ୍ର କୂଳ ଲହଡ଼ା ଲହଡ଼ିଆ ଭାଙ୍ଗିଆ ବୁଲାବୁଲି କରିକି ଦେଖିବା ମଧୁବନ ତୋଟା ଆଉ ସେ ସବୁ ଘର ଦ୍ୱାରା ହେଇଗଲାଣି ନୂଆ ନୂଆ ଜିନିଷ ସବୁ ହେଇଛି କେତେ କୁଆଡ଼େ ଦେଖିବା ଟିକେ ଅଲଗା ସବୁ ଦେଖିକିରି ବୁଲାବୁଲି କରିକି ଟିକେ ଆସିବା କାମଧାମ ତ ନାହିଁ ଆଉ କ'ଣ କରିବା ବୁଲାବୁଲି କରି ଆସିବା କ'ଣ କରିବା ଦେହ ତ ଭଲ ରହୁନି ଥଣ୍ଡା ଲାଗି ରହୁଛି ଆଉ ଆଉ ସେ କାମ ଧନ୍ଦା ନାହିଁ

ଆଉ କ'ଣ କରିବା କ'ଣ କହିଲେ ଆଉ କ'ଣ କହୁଛନ୍ତି

ଏଇ ଜଳଖିଆ ସକାଳୁ ଖାଇଥିଲି ରୁଟି ସନ୍ତୁଳା କରିକିରି ଆଉ ଛୁଆମାନେ ଭଜା ସନ୍ତୁଳା କରିକିରି ଖାଇକି କାମରେ ଗଲେ ଆଉ ହଉ ରଖ୍ ହଉ ରଖୁଛି ଆଉ